ମୁଁ ଗୋଟିଏ ଚାଷୀ ଆମ ଘରେ ମୁଁ ମୁଁ ବଗିଚା କାମ କରିଥାଏ ଚାଷ ବାସ କରିକି ଘରେ ମଧ୍ୟ ଗୋଟିଏ ସୁନ୍ଦର ବଗିଚାଟିଏ କରିଛି ମୋ ବ୍ୟତୀତ ମୋ ସ୍ୱାମୀ ମଧ୍ୟ ବଗିଚାରେ ମତେ ସାହାଯ୍ୟ କରିଥା'ନ୍ତି ଆଉ ଚାଷ ବାସ ବ୍ୟତୀତ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଏମିତି କି ଫଳ ଫଳ ଗଛ ବି ଲଗାଇଥାଏ ଆଉ ମାର୍କେଟରୁ ସବୁ ମୋ ସ୍ୱାମୀ ବିଭିନ୍ନ ପ୍ରକାର ଫୁଲ ଫଳ ଗଛ ଆଣିକି ଲଗେଇଥାଏ ଆଉ ବଗିଚା କାମରେ ମୋତେ ସେମାନେ ବହୁତ ସାହାଯ୍ୟ କରିଥା'ନ୍ତି ତାଙ୍କ ବ୍ୟତୀତ ମୋ ଶ୍ୱଶୁର ମଧ୍ୟ ଜଣେ ଶିକ୍ଷକ ଅଛନ୍ତି ସେମାନେ ସ୍କୁଲ୍ରୁ ଫେରିଲା ପରେ ସେମାନେ ମଧ୍ୟ ବହୁତ ସମୟ ଦେଇଥା'ନ୍ତି ବଗିଚାରେ କାମ କରିବା ପାଇଁ ଆଉ ବଗିଚାକୁ ବହୁତ ଯତ୍ନ ମଧ୍ୟ କରିଥା'ନ୍ତି ଆମେ ସମସ୍ତେ ମିଶିକି ଆମ ଛୋଟ ବଗିଚାକୁ ବହୁତ ଯତ୍ନ ଯତ୍ନ କରେ ବଗିଚାରେ ବିଭିନ୍ନ ଫଳ ଫୁଲ ସବୁ କିଛି ଆମକୁ ମିଳିଥାଏ ଆମେ ତେଣୁକରି ବଗିଚାକୁ ବହୁତ ଯତ୍ନରେ ଆମେ କାମ କରିଥାଏ ପାଣି ଫାଣି ଗଛରେ ପାଣି ଦିଏ ମଲା ପତ୍ରଗୁଡ଼ିକୁ ସବୁ ଓପାଡ଼ି ଦିଏ ନୂଆ ଗଛ ଲଗାଏ ନୂଆ ଚାରା ଆଣି ଗଛ ଲଗାଇଥାଏ ଗଛରେ ଫଳ ଫୁଲ ହୋଇଥାଏ ସେ ସବୁ ମାର୍କେଟରେ ବିକ୍ରି କରେ ଘର ପାଇଁ ବି ବହୁତ ସୁବିଧା ହେଇଥାଏ ତେଣୁକରି ଆମେ ସ୍ୱାମୀ ସ୍ତ୍ରୀ ଆଉ ମୋ ଶ୍ୱଶୁର ମଧ୍ୟ ବଗିଚାରେ ବହୁତ ଆଗ୍ରହୀ ହୋଇଥାଉ